କୁନା ଢାବାରୁ କହୁଛନ୍ତିଟି ହଁ ହଁ ମୁଁ ଯେଉଁ କହିଥିଲି ଯେଉଁ ଟିକିଏ ପାର୍ସଲ ଦେବାପାଇଁ ଯେଉଁ ଦୁଇଟା ଦୁଇଟା ଅର୍ଡ଼ର କରିଥିଲି ସେଇଟାକୁ ପାଞ୍ଚଟା ତିନି ଚାରଟା କରିଦେବେ ଚାରଟା ଚାରଟା କରିଦେବେ ମୁଁ ଏଇ ଓମେନ୍ସ କଲେଜରୁ କହୁଛି ଲିନୁ ମ୍ୟାଡ଼ାମ୍ ଟିକିଏ ହେଉଛି ଆଉ ଯେଉଁ ଆଇଟମ୍ ଟିକିଏ ବଢ଼େଇ ଦେବେ ଯେ ପନିର କରିଦେବେ ବଟର ପନିର କରିଦେବେ ଚିକେନ୍ କରିବେ ଦେବେ ଆଉ କରି ଚିକେନ୍ ଟିକିଏ ଦେବେ ଆଉ ତଡ଼କା ଦେବେ ଆଉ ଟିକିଏ ଯଦି କ'ଣ ଥିବ ଭେଜ୍ ଆଇଟମ୍ ଟିକିଏ ଦେବେ ଆଉ ଆଉ ଟିକିଏ ମାନେ ଟିକିଏ ସୁଆଦିଆ ଆପଣ କେତେବେଳକୁ ପଠେଇବେ ନା ଘଣ୍ଟେ ଭିତରେ ହଁ ହଁ ଘଣ୍ଟେ ଭିତରେ ପଠାନ୍ତୁ ସାଙ୍ଗସାଥି ସବୁକା ଆସିଛନ୍ତି ତ